ହ୍ୟାଲୋ ଆଜ୍ଞା ନମସ୍କାର ମୁଁ ଚିନ୍ମୟ ଜାନି କହୁଥିଲି ମୋର ଜନ୍ମସ୍ଥାନ ପଣ୍ଡିକୋଟ ଗ୍ରାମର ବାଲିସାହି ପାପଡ଼ାହାଣ୍ଡି ବ୍ଲକ୍ ଏବଂ ଜିଲ୍ଲା ହଉଚି ନବରଙ୍ଗପୁର

ମୋ ସର୍ବ ପ୍ରଥମେ ମୁଁ ମୋର ପରିଚୟ ଆପଣଙ୍କ ଆଗରେ ଜଣାଇ ଦଉ ଜଣାଇଦେଉଛି କି ମୁଁ ଗୋଟେ ଗାଉଁଲି ଗାଁର ଝିଅ କିନ୍ତୁ ମୁଁ ସେଥିରେ କେବେ ନିଜକୁ ହୀନ ମନେକରୁନାହିଁ କାରଣ ଗାଁର ପ୍ରାକୃତିକ ଦୃଶ୍ୟ ଗାଁର ପରିବେଶ ଭିତରେ ରହି ଆଜି ବଡ଼ ହୋଇଛି

ଆଜିକାର ଏହି ଆପଣଙ୍କ ଦ୍ଵାରା ପଚରାଯାଉଥିବା ପ୍ରଶ୍ନର ଉତ୍ତର ମୁଁ ଦେବାକୁ ଯାଉଛି ଏଥିପାଇଁ ମୁଁ ଆପଣଙ୍କୁ ଆଗରୁ ଧନ୍ୟବାଦ ଜଣାଉଛି ରିଲେ ରେସ୍ ହେଉଛି ଗୋଟେ ଦୌଡ଼ ପ୍ରତିଯୋଗିତା ଏହି ଦୌଡ଼ ପ୍ରତିଯୋଗିତାରେ ଚାରି ଜଣ ଦରକାର ପଡ଼ିଥାଏ ବହୁତ ଗୁଡ଼ାଏ ଟିମ୍ ମଧ୍ୟ ଥାଆନ୍ତି

ମୋର ଛୋଟବେଳର ଅନୁଭୂତି ଏହାକି ଯେ ରିଲେ ରେସ୍ରେ ଚାରି ଜଣ ଥାଆନ୍ତି ପ୍ରଥମେ ନମ୍ବର୍ ୱାନ୍ ନମ୍ବର୍ ଦୁଇ ନମ୍ବର୍ ତିନି ଏବଂ ନମ୍ବର୍ ଚାରି ପ୍ରଥମେ କ'ଣ ଏହି ରିଲେ ରେସ୍ କ'ଣ କରନ୍ତି ନା ପ୍ରଥମେ ପ୍ରଥମ ବ୍ୟକ୍ତି ସେ ଦୌଡ଼ି ଦୌଡ଼ି ଯାଇ ସେ ଷ୍ଟିକ୍ଟାକୁ ସେକେଣ୍ଡ୍ ପୋଜିସନ୍ରେ ଯେଉଁ ବ୍ୟକ୍ତି ଥାଏ ତାଙ୍କୁ ଦିଆଯାଏ ଏବଂ ସେଇଠୁ ସେହି ଦ୍ଵିତୀୟ ପୋଜିସନ୍ରେ ଯେଉଁ ବ୍ୟକ୍ତିଟି ରୁହନ୍ତି ସେ ଯାଇ ଦୌଡ଼ି ଦୌଡ଼ି ଯାଇ ତୃତୀୟ ସ୍ଥାନରେ ଯେଉଁ ବ୍ୟକ୍ତି ଥାଆନ୍ତି ସେ ବ୍ୟକ୍ତିକୁ ଦିଅନ୍ତି ଏବଂ ସର୍ବ ସର୍ବଶେଷରେ ଚତୁର୍ଥ ସ୍ଥାନରେ ଯେଉଁ ବ୍ୟକ୍ତି ଥାଆନ୍ତି ସେ

ସେ ତା'ର ଲକ୍ଷ୍ୟ ସ୍ଥାନରେ ପହଞ୍ଚି ପହଞ୍ଚି ଯାଇଥାଏ କିନ୍ତୁ ଏ ରିଲେ ରେସ୍ ଦୌଡ଼ ପ୍ରତିଯୋଗିତାରେ ଆମକୁ କିଛି କିଛିଟା ଅତ୍ୟାବଶ୍ୟକ ଜରୁରୀ ଜିନିଷ ଦରକାର ପଡ଼ିଥାଏ ଯାହାକି ପ୍ରଥମେ ତ ପ୍ରଥମେ ତ ଏହି ରିଲେ ରେସ୍ର ପ୍ରତିଯୋଗିତା ପାଇଁ ପ୍ରଥମେ ଆମକୁ ପରାମର୍ଶଦାତାଟିଏ ଦରକାର ଯିଏକି ଯାହାକି ରିଲେ ରେସ୍ ଦୌଡ଼ ପ୍ରତିଯୋଗିତାର ବିଭିନ୍ନ ଅତ୍ୟାବଶ୍ୟକ ଜିନିଷ ବିଷୟରେ ଆମକୁ ସେ ଯୋଗାଇ ଦେଇ ମଧ୍ୟ ପାରିବେ ଏଥିପାଇଁ ଆମକୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ କରିବାକୁ ପଡ଼ିବ ଏଇ ରିଲେ ରେସ୍ରେ କେତେ ଗୁଡ଼ଏ ଜିନିଷ ଆମକୁ ବିଭିନ୍ନପ୍ରକାର ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ ନିଜର ସ୍ୱାସ୍ଥ୍ୟର ପରିବେଶର ପରାମର୍ଶ ଜାଣିବାକୁ ପଡ଼ିଥାଏ ତାହା ସହିତ ସ୍ୱାସ୍ଥ୍ୟର ଖାଦ୍ୟ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ ଯାହା ଦ୍ୱାରା ଏ ଆମେ ଏହି ପ୍ରତିଯୋଗିତାରେ ଯେତେବେଳେ ରିଲେ ରେସ୍ରେ ଦୌଡ଼ି ଦୌଡ଼ିବା ସମୟରେ ଆମକୁ ସେସବୁ ଜିନିଷ ଯଦି ଆମେ ନିହାତି ଗ୍ରହଣ କରିଥିବା ତେବେ ଆମକୁ ଏ ବିଷୟରେ

ନଜରରେ ଆସିବ ନାହିଁ ଯେମିତିକି ଯଦି ଆମେ ଦୌଡ଼ିବା ସମୟରେ ଗ୍ଲୁକୋଜ୍ ଭଳି ଗୋଟେ ଜିନିଷ ଅଛି ଯଦି ଆମେ ଏହା ନେବା ତେବେ ଆମ ଶରୀରରେ ଶକ୍ତି ପ୍ରଦାନ କରିଥାଏ ଆଉ ଶକ୍ତି ପ୍ରଦାନ ଦ୍ୱାରା ଆମେ ରିଲେ ରେସ୍ରେ ଆଗ ଦୌଡ଼ିବାକୁ ପଡ଼ିଥାଏ ଆଉ ଏ ରିଲେ ରେସ୍ ପାଇଁ ଆମକୁ ପର ସର୍ବପ୍ରଥମେ ପରାମର୍ଶଦାତା ନିହାତି ଦରକାର ଯିଏକି ଆମକୁ ଏହି ରିଲେ ରେସ୍ର ଗୋଟେ ଗୋଟେ ଏବଂ ଛୋଟ ଛୋଟ ବିଷୟରେ ମଧ୍ୟ ପରାମର୍ଶ ତ କରିପାରିବେ ଆଉ ପ୍ରଥମେ ମୁଁ ଯେତେବେଳେ ଏ ଦୌଡ଼ରୁ ପ୍ରତିଯୋଗିତାରେ ପ୍ରତିଯୋଗୀ ଭାବରେ ସ୍ଥାନିତ ହେଲି ସର୍ବପ୍ରଥମେ ସେଇଠି ସେଇଠି ସେହି ପଡ଼ିଆ ମୋର ଅନୁଭୂତି ଏହା ଏବେ ମୁଁ ଏବେ ରିଲେ ରେସ୍ ଦୌଡ଼ି ଦୌଡ଼ିବାର ମୋର ମୁଁ ନିଜ ଅନୁଭୂତି କହୁଚି ଦିନ ଥିଲା ଯେତେବେଳେ ମୁଁ ରିଲେ ରିଲେ ରେସ୍ ଦୌଡ଼ି ପ୍ରତିଯୋଗିତାରେ ଭାଗ ନେଇଥିଲି ସେଇଠି ମୋର ଗୋଟେ ପରାମର୍ଶ ଥିଲେ ଏବଂ ମୋର ଚାରିଜଣ ମୋ ସହିତ ଥିଲେ ସେମାନେ ମୋର ରିଲେ ରେସ୍ର ଦୌଡ଼ ପ୍ରତିଯୋଗିତା ବନ୍ଧୁଗୁଡ଼ା ବନ୍ଧୁ ଯିଏ ଆମ ସହିତ ଯୋଗଦାନ କରିଥିଲେ ଆମେ ସେ ଯେତେବେଳେ ପଡ଼ିଆରେ ପହଞ୍ଚିଲୁ ସେଇଠାରେ ଦେଖିଲୁ ଆମେ ନୁହଁ ଆମ ଆମ ଆମ ପରିକା ବହୁତ ଗୁଡ଼ାଏ ଲୋକ ଥିଲେ ସେମାନେ ମଧ୍ୟ ରିଲେ ରେସ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ ସେମାନଙ୍କୁ ମଧ୍ୟ ଦେଖି ମୋତେ ସର୍ବପ୍ରଥମ ତ ମୋତେ ବହୁତ ଡର ଲାଗିଥିଲା କାରଣ ସେମାନେ ଏତେ ଏତେ ସ୍ମାର୍ଟ୍ ଥିଲେ ଆମେ ଭାରତୀୟ ଆଉ ସେମାନେ ବିଭିନ୍ନ ଦେଶରୁ ଆସିଥିବା ଲୋକ ସର୍ବପ୍ରଥମେ ତ ଆମକୁ ମୋ ତେ ସେମାନଙ୍କୁ ଦେଖିକି ବହୁତ ଡର ଲାଗିଥିଲା କିନ୍ତୁ ମୁଁ ନିଜକୁ ହାର ମାନିନଥିଲି ଆରେ ସେମାନେ ଯଦି ପାରୁଛନ୍ତି ମୁଁ କାଇଁ ପାରିବିନି ଏହି ମନ ଏହି ଭାବନା ଏହି ଏହି ବାର୍ତ୍ତାଟାକୁ ମୋ ମନ ଭିତରେ ବାନ୍ଧି ରଖିଲି ଏବଂ ପରିଶେଷର ଆମେ ସେ ପ୍ରତିଯୋଗିତାରେ ଭାଗ ନେଇ ରିଲେ ରେସ୍ ଦୌଡ଼ି ମଧ୍ୟ ଥିଲୁ ଆଉ ଥାର୍ଡ଼୍ ଏବଂ ତୃତୀୟ ପୋଜିସନ୍ରେ ତୃତୀୟ ଭାଗରେ ଆମେ ସ୍ଥାନିତ ହୋଇ ଆମେ ପୁରସ୍କୃତ ହୋଇ ଫେରିଥିଲୁ ଏବଂ ଏହି ରିଲେ ରେସ୍ରେ ଥାର୍ଡ଼୍ ତୃତୀୟ ପୋଜିସନ୍ ଥିଲେ କ'ଣ ହେଲା ଆମକୁ ବହୁତ ବହୁତ ବହୁତ ସମ୍ମାନ ମିଳିଛି ଏହି ଏହା ଏହି ଏହି ସୁଯୋଗଟି କେବେ ହାତଛଢ଼ା କରାଯିବା ଉଚିତ୍ ନୁହେଁ ଆରେ ସୁଯୋଗ ଥରେ ଆସେ ଆଉ ସୁଯୋଗ ବାର ବାରମ୍ବାର ଆସି ନଥାଏ ଆଉ ସୁଯୋଗ ହାତଛଡ଼ା କଲେ ତାକୁ ଯେତେ ପୁଣିି ଥରେ ପାଇବାକୁ ହେଲେ ଯେତେ କାନ୍ଦିବାକୁ ମଧ୍ୟ କିନ୍ତୁ ମୁଁ ନିଜକୁ ଦୁଃଖ କରିନାହିଁ କି ତୃତୀୟ ପୋଜିସନ୍ରେ ରହିଲେ ଫିର୍ ବି ଆମେ ଚେଷ୍ଟା କଲୁ କଲୁ କି ଆଗାମୀ ନୂତନ ବର୍ଷରେ ଆମେ ଏ ରିଲେ ରେସ୍ରେ କିଭଳି ଆମେ ଭଲ କରିବା ଏବଂ ପ୍ରଥମ ଭାଗରେ ଆମେ ଯାଇ ଆମେ ପୁରସ୍କୃତ ହେବୁ ଏହା ଥିଲା ମୋର ରିଲେ ରେସ୍ ଦୌଡ଼ ପ୍ରତିଯୋଗିତାର ଅନୁଭୂତି ଏବଂ ଶେଷରେ ମୁଁ ମୁଁ ମୋର ପରାମର୍ଶଦାତାଙ୍କୁ ଧନ୍ୟବାଦ ଜଣାଉଛି